ଏହି ପି ଏମ୍ ପୋଷଣ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଗଠନରେ ହୋଇଛି ଏ ଯେଉଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଥିଲା ତାକୁ ଚେଞ୍ଜ କରାଯାଇ ଏହି ପି ଏମ୍ ପୋଷଣ ନାମରେ ନାମିତ କରାଯାଇଛି ଯାହାକି ଛଅ ବର୍ଷରୁ ଚଉଦ ବର୍ଷ ପିଲାମାନଙ୍କୁ ଏହି ପୋଷଣ ବ୍ୟବସ୍ଥା ରହିଛି ଯେଉଁଥିରେ ପିଲାମାନଙ୍କୁ ଗରମ ଖାଦ୍ୟ ଓ ପ୍ରସ୍ତୁତ କରାଯାଇ ବଣ୍ଟନ କରାଯାଏ ଗରିବ ଛାତ୍ରଛାତ୍ରୀମାନେ ଏ ସ୍କୁଲ ନଆସିବା ଯୋଗୁଁ ଓ ପାଠପଢ଼ାରେ ବହୁତ ଅସୁବିଧା ହେଉଛି ଏହି ପୋଷଣ ଯୋଜନା ଯୋଗୁଁ ପ୍ରତିଦିନି ସ୍କୁଲ ଆସୁଛନ୍ତି ରେଗୁଲାର୍ କ୍ଲାସ୍ ଆସିବା ଫଳରେ ସେମାନଙ୍କର କ୍ଲାସ୍ରେ ଆକ୍ଟିଭିଟି ଏବଂ ତାଙ୍କର ଆଟେଣ୍ଡାନ୍ସ ଭଲ ରହୁଛି ଏହିପରି ଏହି ପୋଷଣ ଯୋଗୁଁ ପିଲାମାନଙ୍କର ଓ ପାଠପଢ଼ାରେ ବହୁତ ଉନ୍ନତ ହେଉଛି